ହଁ ଆଜ୍ଞା କିଏ ବୀରବସ୍ତୁ ବାବୁ କହୁଥିଲେ ନା ଆଜ୍ଞା ଆଜ୍ଞା ଆଜ୍ଞା ଆଜ୍ଞା ଆମର ଯେଉଁ ବିଦ୍ୟାଳୟ ପାଇଁ ଯେଉଁ ସାଂକ୍ସନ ହେଇଥିଲା ସେ କଣ ହେଲା ଆଜ୍ଞା କାହିଁକି ଏ ପର୍ଯ୍ୟନ୍ତ ଡ଼େରି ହେଇ ହେଇ ରହିଲା କଣ କିଛି ଆପଣ ଯାଇକି ବ୍ଲକରେ ଯୋଗାଯୋଗ କଲେ ନା ନାହିଁ ଟିକେ କୁହନ୍ତୁ ପ୍ରେମଜରି ପ୍ରେମଜରି ଆଜ୍ଞା ପ୍ରେମଜରି ବିଦ୍ୟାଳୟ

ଏ ବ୍ୟସ୍ତ ତ ନାଇଁ ବୋଲେ ଆଜ୍ଞା ଶୁଣନ୍ତୁ କାଲି ଗାଁରେ କମିଟି ହେଇଥିଲା କମିଟିରେ ସେମାନେ ବାଧ୍ୟ କରୁଥିଲେ ଯେ କାହିଁକି ସାର୍ ତ ଆସିଥିଲେ ବିଡ଼ିଓ ସାର୍ ଏଇଠି ତ ପ୍ରତିଶୃତି ଦେଇକି ଗଲେ ଆଜିଯାଏଁ କାହିଁକି ଡ଼େରି ହେଲା କଣ ହେଲା ଏ କଣ ନା କୁଆଡ଼େ ପଇସା ହେରଫେର ହେଇଗଲା ବିଲ୍ ଅଲଗା ନାହିଁ କାଲି ଜଣେ କହୁଥିଲେ ତେଣୁ ଆପଣ ଆମର ଚେୟାରମେନ୍ ମ୍ୟାଡ଼ାମକୁ ଟିକିଏ ଯୋଗାଯୋଗ କରି ଦେଖନ୍ତୁ ସେଟା କଣ ହେଉଛି କଣ ନାହିଁ ନହେଲେ ନିଜେ ବ୍ଲକକୁ ଯାଇକି ଟିକେ ତଦାରଖ ରଖନ୍ତୁ କାହିଁକି ନା ଇଆଡ଼େ ଗାଁ ବାଲା ଗାଁ ବାଲା ଶୁଣନ୍ତୁ ଶୁଣନ୍ତୁ ଆଜ୍ଞା ଗାଁ ବାଲା ଯାହା କରୁଛନ୍ତି ନା ସେଇଟା ଆଉ ଆମେ ମୁହଁ ଖୋଲିକି ଆଉ ଜବାବ୍ ଦେଇପାରୁନାହିଁ ତମେ ଖାଇଦେଲ ତମେ ସବୁ ଜାଣିଛ ତମେ ମେମ୍ବର ଅଛ ତମେ ବ୍ଲକକୁ ଯିବା ଆସିବା କରୁଛ ତମେ ପଇସା ଉଠେଇକି ଖାଇଦେଲ ଫଲସ୍ ବିଲ୍ କରି ଏମିତି କାଲି ବହୁତ କଥା କହିଛନ୍ତି ତେଣୁ ଆଜ୍ଞା ଆପଣଙ୍କୁ ମୁଁ ଏଇଟା ଫୋନ କରି ଜଣେଇଲି ଯେ ଆପଣ ଟିକିଏ ଯାଇକି ମ୍ୟାଡ଼ାମ ଚେୟାରମେନ୍ ମ୍ୟାଡ଼ାମ ସହିତ ହେଉ କିମ୍ବା ବିଡ଼ିଓଙ୍କ ସହିତ ଟିକିଏ ଯୋଗାଯୋଗ କରି ଆଜ୍ଞା କଣ ହେଇଛି କେବେ କାମ ଆରମ୍ଭ ହେବ ନା ବିଲ୍ କେବେ କଣ ହେବ ଟିକେ ଶୀଘ୍ର କରିଦିଅନ୍ତୁ ବୋଲି ଟିକେ କୁହନ୍ତୁ ବୁଝନ୍ତୁ ବୁଝନ୍ତୁ ହଁ ହଁ ଆଜ୍ଞା ଆଜ୍ଞା

ବ୍ୟସ୍ତତା ବ୍ୟସ୍ତତା ବୋଇଲେ ଦେଖନ୍ତୁ ବ୍ୟସ୍ତତା ବୋଇଲେ ଆଉ ଗାଁ ବାଲା ଗାଁ ବାଲା ମାନେ କଣ ଜଣେ କହୁଛନ୍ତି ପାଞ୍ଚ ଜଣ ପାଞ୍ଚଟା ପାଞ୍ଚ ପ୍ରକାର କଥା କହୁଛନ୍ତି ହଁ ହଁ ହଁ

ଆଜ୍ଞା ଆଜ୍ଞା ଆଜ୍ଞା

ଆଜ୍ଞା ଆଜ୍ଞା ଆ ହଉ ଆଜ୍ଞା ନମସ୍କାର ନମସ୍କାର ରହିଲି